ହଁ ଆଜ୍ଞା ନମସ୍କାର ମୁଁ ଆପଣଙ୍କ କ୍ୟାବ୍ ତ ପ୍ରାୟତଃ ସବୁ ସମୟରେ ବୁକ୍ କରେ ଏବେ ମୁଁ ଚାହୁଁଛି କି ସୋନପୁର ପାତାଳ ଯିବା ପାଇଁ କିନ୍ତୁ ଆପଣଙ୍କ ଏଜେନ୍ସି ପନ୍ଦର ଶହ ଟଙ୍କା ଭଡ଼ା ଲଗାଇବା କହୁନ୍ତି ମୁଁ ରିହାତି ଚାହେଁ ମୋତେ ହଜାରେ ଟଙ୍କାରେ ଯଦି ହଜାରେ ଟଙ୍କାରେ ସୋନପୁୁର ପାତାଳି ଯିବା ଆସିବା ପାଇଁ ଯିବା ପାଇଁ ଆପଣଙ୍କ ଏଜେନ୍ସିକୁ କୁହନ୍ତି ଭଲ ହୁଅନ୍ତା